ଦ୍ଵିତୀୟ ଉତ୍ପାଦ ସହିତ ଆପଣଙ୍କର ନକାରାତ୍ମକ ଅନୁଭୁତି କହିଲେ ସାଧାରଣତଃ ଆମେ ଆମେ ଯେକୌଣସି କାଯ୍ୟ କରିଥାନ୍ତି ଆମ ଉତ୍ପାଦନ ଶୈଳୀ ଅନୁସାରେ ଯଦି ସେ ଦ୍ଵିତୀୟ ଜଣକ କରିଥାଏ ତାହେଲେ ଆମ ମନରେ କିଛି ଅଲଗା ଫିଲିଙ୍ଗସ୍ ଆସିଥାଏ ଯଦ୍ୱାରାକି ତା'ର ଉତ୍ପାଦ ସହିତ ଆମର ଉତ୍ପାଦ ଯଦି ସେମ୍ ହେଇଯାଏ ତାହାଲେ ନକାରାତ୍ମକ ଶକ୍ତି ଅନୁଭୁତ ହେଇଥାଏ ଯାହାକି ଆମକୁ ଆମ ଉତ୍ପାଦନ ଜିନିଷ ପ୍ରତି କାଳେ ସେଲ୍ଟି କମିଯିବ ସେଥିପାଇଁ ଆମକୁ ମନରେ କିଛି ଖରାପ ଭାବନା ମଧ୍ୟ ଆସିଥାଏ ସେଥିପାଇଁ ନିଜେ କରିଥିବା ଉତ୍ପାଦନ ଜିନିଷକୁ ଅନ୍ୟ କାହା ସହିତ ତୁଳନା ନକରି ନିଜ ହିସାବରେ ବଜାରରେ ନେଇ ବିକ୍ରି କରିବା ଉଚିତ୍ ବୋଲି ମୁଁ ଭାବିଥାଏ